ମୋତେ ରୋଷେଇରେ ଦହିବରାଟା କରିବାକୁ ଭଲ ଲାଗେ ଆଗେ ବିରି ତିନ୍ତାଇ ଦିଏ ତାକୁ ଛଡ଼ାଇ ଦିଏ ତା'ପରେ ବାଟିକି ତାକୁ ଫେଣାଇ ଖାଇବା ସୋଢ଼ା ପକାଏ ଲୁଣ ପକାଏ ଧଣିଆ ପତ୍ର ଆଉ ଭେସୁଙ୍ଗା ପତ୍ର ତାକୁ ପକାଇକି ତେଲ କଢ଼ାଇରେ ତେଲ ଦିଏ ତେଲ ଦେଇକି ତାକୁ ବରା ଛାଣି ଦିଏ ଛାଣିକି ପାଣିରେ ପକାଏ ପାଣିରୁ ଉଠାଇକି ପୁଣି ତାକୁ ରଖିବି ପୁଣି ଫୁଟଣ ତେଲ ପକାଇବି ଲଙ୍କା ପକାଇବି ଭେସୁଙ୍ଗା ପକାଇବି ପକାଇକି ତାକୁ ଦହିବରାଟା ଦହି ଢାଳିବି ତା'ପରେ ଦହି ପକାଇବି ଦହି ପକାଇ ସରିଲା ପରେ ତାକୁ ଅଲଗା ଗୋଟିଏ ଜାଗାକୁ ଆଣିକି ତାକୁ ବିଟ ଲୁଣ ପକାଇବି ଜିରା ଲଙ୍କା ଗୁଣ୍ଡ ପକାଇକି ତାକୁ ବନାଇ ଦିଏ ଦହିବରା ହୁଏ